ଏକ ବଡ଼ି ଲୋସନ୍ ଲଗାଇବା ଦ୍ୱାରା କିଛି ଯାଏ ଏବଂ କିଛି ଯାଏ ନାହିଁ ଠିକ୍ ସେହିପରି ଗୋଟିଏ ବଡ଼ି ବଡ଼ି ଲୋସନ୍ସ ଲଗାଇବ ଦ୍ୱାରା ଚର୍ମରେ ତା'ର କୁପ୍ରଭାବ ପଡ଼ିଥିଲା ଯେମିତିକି ଚର୍ମ ଚପଡ଼ା ଚପଡ଼ା ହୋଇ ଥିବା ଏହିପରି ଏହାଫଳରେ ସୁନ୍ଦର ଦେଖା ଗଲା